ମୁଁ ରୋଷେଇ କରିବା ଭିତରେ ଡାଲମା ଭାତ ଖଟା ଏଇସବୁ ରୋଷେଇ କରେ ନିରାମିଷରେ ଡାଲମା ସବୁ ପରିବା ବି ପ୍ରତ୍ୟେକ ପରିବା ଆଳୁ ବାଇଗଣ କଖାରୁ ଝୁଡ଼ଙ୍ଗ ସବୁପ୍ରକାର ପରିବା କାଟି ଡାଲମା କରାଯାଏ ଡାଲମା କରି ସିଝିସାରିଲା ପରେ ଏଥିରେ ଆମେ ଭେର୍ସୁଙ୍ଗା ପତ୍ର ପକାଇ ଫୁଟଣ ଶୁଖିଲା ଲଙ୍କା ଦେଇ ଭଲ କି ଛୁଙ୍କ ଦେଇଥାଉ ଭାତ ଖଟା ଏହିସବୁ ଖଟା ସେମିତି ଟମାଟୋ ଖଟା କଲେ ଟମାଟୋ କାଟିକି ଶିଝେଇ ସରିଲା ପରେ ସେଥିରେ ଚିନି ପକାଇ ପିଆଜ ପକାଇ ଭେର୍ସୁଙ୍ଗା ପତ୍ର ଫୁଟଣ ପକାଇ ଭଲ କି ଛୁଙ୍କ କରିଥାଉ ଭାତ ଉଷୁନା ଭାତ ଅରୁଆ ଭାତ ଦୁଇ ପ୍ରକାର ଭାତ ମଧ୍ୟ ରାନ୍ଧିଥାଉ ଆମିଷରେ ଚିକେନ କଲେ ଚିକେନକୁ ଭଲ କି ପରିଷ୍କାର କରିକି ଧୋଇଥାଉ କାରଣ ସେଇଟା ବାହାରେ କଟାଯାଇଥାଏ କିଛି ଜୀବାଣୁ ସେଥିରେ ଥାନ୍ତି କି ତା'ପରେ ମସଲା ପିଆଜ ରସୁଣ ଅଦା ଏସବୁ ବଟାଯାଏ ପିଆଜ କାଟିକି ମସଲା କଷି ସାରିଲା ପରେ ଚିକେନ ପକାଉ ମତେ ସାଧାରଣତଃ ନିରାମିଷ ରୋଷେଇ କରିବାକୁ ବହୁତ ଭଲ ଲାଗେ ଭଲ ଲାଗେ ଆଉ ସେ ଯେ କୃଷି ଦେହ ପାଇଁ ମଧ୍ୟ ଉପକାରୀ ଉପକାର